ଆମ ସମ୍ପ୍ରଦାୟରେ ମତ୍ସ୍ୟଜୀବୀଙ୍କର ଜାତି ହଉଛି କେଉଟ ଓ ସେମାନେ ଗୋଷ୍ଠୀ ହେଇକି ରୁହନ୍ତି ଆମ ସମ୍ପ୍ରଦାୟରେ ବି ସେମାନେ ସାଙ୍ଗ ହୋଇକି ରୁହନ୍ତି ଆମେ ସେମାନେ ଆଉ ଅନ୍ୟ ବି ବିଭିନ୍ନ ଧର୍ମର ଲୋକ ସେ'ଠି ରୁହନ୍ତି ଜାତିର ଲୋକ ରୁହନ୍ତି ଆମ ସମସ୍ତେ ଭାଇ ଭାଇ ଭଳି ଭାଇ ଭାଇ ଭଳି ଚଳୁ ସେ'ଠି ତାଙ୍କର ମତ୍ସ୍ୟଜୀବୀଙ୍କର ଗୋଷ୍ଠୀ ହୋଇକି ସେମାନେ ମାଛ ଚାଷ କରିଥାନ୍ତି ଏବଂ ମାଛ ସମୁଦ୍ରକୁ ମାଛ ମାରିବାକୁ ଯାଇଥାନ୍ତି ଏବଂ ତାଙ୍କୁ ଏକାଠି ଆସି ମାଛ ଚାଷ ବେପାର କରିଥାନ୍ତି ଆଉ ମତ୍ସ୍ୟଜୀବୀଙ୍କର ବିଭିନ୍ନ ପ୍ରକାର ଆମର ଯେମିତି ବିଭିନ୍ନ ପ୍ରକାରର ପର୍ବ ପର୍ବାଣି ସେମିତି ମତ୍ସ୍ୟଜୀବୀ ମାନଙ୍କର ବିଭିନ୍ନ ପ୍ରକାରର ପର୍ବ ପର୍ବାଣି ସେମାନେ ପାଳନ କରୁଛନ୍ତି ସେଥିମଧ୍ୟରୁ ସେମାନେ ଯେତେବେଳେ ମାଛ ମାରିବାକୁ ଯିବା ପୂର୍ବରୁ ସେମାନେ ଜାଲ ଏବଂ ଯାହା ବି ତାଙ୍କର ଡଙ୍ଗା ଫଙ୍ଗା ତାକୁ ପୂଜା କରିଥାନ୍ତି ଏବଂ ମାଛ ମାରିବାକୁ ଯାଇଥାନ୍ତି କ'ଣ ପାଇଁ ଯାଇଥାନ୍ତି ନା ଭଲ ଆମର ତାଙ୍କର ବ୍ୟବସାୟ ହେବାପାଇଁ ସେମାନେ ଆମର ସେଇ ପର୍ବଟା ପାଳନ କରିଥାନ୍ତି